ହଁ ଆଜ୍ଞା ମୁଁ ଲାଲା ଆଦିତ୍ୟ ରାୟ କହୁଥିଲି ଆପଣ ଏଲ୍ ଆଇ ସି ଏଜେଣ୍ଟ୍ କହୁଛନ୍ତି ତ ଆଜ୍ଞା ଆମର ଏଇ ଯେଉଁ ଗୋଟେ ବଣ୍ଡ୍ ଥିଲା ଆମର ଜଣେ ମରିଯାଇଛନ୍ତି ତ ତାଙ୍କର ବଣ୍ଡ୍ କ୍ଲେମ୍ କରିବା ପାଇଁ କ'ଣ କେମିତି ତାର ଅଛି ଆମ ଆଡ଼୍ରେସ୍ଟା ହେଉଛି ସୂତାହାଟ୍ ନୋମିନି ମୁଁ ଥିଲି ଏକ୍ସପାୟାର୍ଡ଼୍ କରିବା ଏଇ କିଛି ମାସ ହେବ ଆଜ୍ଞା ଆଜ୍ଞା ହଁ ଆପଣ କେତେବେଳେ ଫାଙ୍କା ଥିବେ ତା' ହେଲେ ଆପଣ ଏଇଟା ହେଲାଣି ଅତି କମ୍ରେ ପନ୍ଦର ବର୍ଷ ହଁ ପେମେଣ୍ଟ ସବୁ କ୍ଲିୟର ହେଉଥିଲା ହଁ ହଁ ସେ ବେଳେ ସବୁ ଅଛି ଆଉ ସେଇଟା ଆଜ୍ଞା ଆଜ୍ଞା